କୃଷି ଶିଳ୍ପକୁ କି ତାର୍ ମାନେ କେନ୍ତିକିରି ଆମେ ତାର୍ ମାନେ ସମର୍ଥନ୍ ଦେଇଥାଉ ସେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଯେନ୍ଟା ଅଉଚେ ସର୍କାର୍ ତରଫ୍ରୁ ବ୍ଲକ୍ ତରଫ୍ରୁ ଯେନ୍ଟା ସାର୍ ସୁରା ସବୁ ଜିନିଷ୍ ମିଲିପାରୁଛେ ତାର୍ମାନେ ଚାଷ୍ କର୍ବାର୍ ଲାଗି ସେମାନେ କେନ୍ତି ପ୍ରୋଭାଇଡ଼୍ କରୁଚନ୍ ତାପରେ ଗଲା ଯେ ଚାରାମାନେ ବି ଦଉଚନ୍ ବିହନ୍ମାନେ ବି ଦଉଚନ୍ ଗଛ୍ ମାନେ ବି ଯେନ୍ଟା ଦଉଚନ୍ ସେସବୁ ଜିନିଷ୍ ନେଇକରି ସେମାନେ ଯଗଉଚନ୍ ଆଉ ଚାଷ୍ କରୁଚନ୍ ଚାଷ୍ ହେଲେ ତାପରେ ଯେନ୍ଟା ଭଲ୍ ଫସଲ୍ ହଉଚେ ସେସବୁ ଜିନିଷ୍ ତାପରେ ସେ ଆମେ ସେ ମଣ୍ଡିିକେ ଫୁଣ୍ଡିିକେ ଦଉଚୁଁ ସେନୁ ଭଲ୍ସେ କ୍ଷେତି ବାଡ଼ି କରି ହଉଚେ